ଆମ ଓଡ଼ିଆ ଭାଷା ବିଶ୍ୱରେ ଏକ ଦୁଇ ନମ୍ବର ଥିଲା ବେଳେ କିନ୍ତୁ ଏଇ ଭାଷାର ବାହାର ରାଜ୍ୟରେ ଆକୁ ପ୍ରାଧ୍ୟାନ୍ୟ ଦେଉନାହାନ୍ତି କାରଣ ଆଜିକାଲି ଯେଉଁ ଇଙ୍ଗଲିଶ୍ ମିଡ଼ିଅମ୍ ସବୁ ଖୋଲିଲାଣି ଲୋକ ସେଇଆକୁ ଆପଣାଇ ନେଉଛନ୍ତି ଆମର ଅଭିଭାବକ ମାନେ ମଧ୍ୟ ଓଡ଼ିଆ ଭାଷାର ପ୍ରାଧାନ୍ୟ ଦେଉନାହାନ୍ତି ଆମ ପିଲା ଇଙ୍ଗଲିଶ୍ ମିଡ଼ିଅମ୍ରେ ପଢ଼ିବେ ଯାହାଫଳରେ ଆମର ଓଡ଼ିଆଭାଷା ଦିନକୁ ଦିନ ତଳକୁ ପଳାଇ ଯାଉଛି ତେଣୁ ଆମର ସରକାର ଯେଉଁ ପ୍ରକାର ଓଡ଼ିଆଭାଷାର ପ୍ରାଧାନ୍ୟ ଦେଉଛନ୍ତି ତାହା ଆମର ଅଭିଭାବକମାନଙ୍କ ଏ ଭାଷାର ଦେଉନାହାନ୍ତି ତେଣୁ ଆମେ ଏହା ସମ୍ମୁଖିନ ହବାକୁ ପଡ଼ୁଛୁ ଏହା ହେଲା ଓଡ଼ିଆଭାଷାର ପ୍ରସ୍ତୁତି